ହ୍ୟାଲୋ ଓଭିର ଆମେ ଯେଉଁ ଯାଇଥିଲେ ଭଞ୍ଜନଗର ସପିଂ ମଲ୍ରୁ ଆଣିଥିଲେ ବେଗ୍ଟା ଯେଉଁ ସ୍କୁଲ୍ ବେଗ୍ଟେ ଆଉ ହେଇଟା ଗନ୍ଧେଇଲାବେଳକୁ ଧୋଇଲୁ ତା ବେଗ୍ ଛିଡ଼ିଗଲା ଚେନ୍ଗୁଡା ସବୁରେ ଆଉ କିଅଣ ସେ ବେଗ କ'ଣ ଶସ୍ତା ଯାଇ ପଡ଼ିଲେ ଆମ ଆଣିଲେ ହେରି ସେ ବେଗ୍ର ଚେନ୍ ଗୁଟେ ସେ ଷ୍ଟିକରିଂ ସବୁ ଛାଡ଼ିଗଲା ସେସବୁ ସେ ଲେଖା ଗଲା ବିି ଲିଭିଗଲାରେ ବେଗ୍ର ସେ ଚେନ୍ ଆଉ କିଛି କାମ କରୁନି କିଛି ହେଲେ ଆଉ ଆଣିକିରି ଭୁଲ୍ ହୋଇଗଲା ଆଉ ଟିକିଏ ଅଧିକ ଦାମ୍ ଦେଇ ଭଲ୍ ବେଗ୍ଟା ଆଣିଥିଲେ ହୋଇଥାନ୍ତା କାହିଁକି ସେ ବେଗ୍ ଦେଖ୍ ସେ ଯେଉଁ ବେଗ୍ଟା ବହୁତ୍ ଟିକିଏ ୟୁଜ୍ ହଉ ହଉ ସେ ବେଗ୍ ଛିଡ଼ିଗଲା ହେଲେ ମଧ୍ୟ ସେ ଧୋଇବାର ଦୁଇ ଦିନ ପରେ ବେଗ୍ଟା ଛିଡ଼ିଗଲା ଆଉ ଚେନ୍ ଯାହା ହେଲେ କାମ କରୁନି କିଛି ଆଉ ଆଉ ସିଲେଇ ଯାହା ଅଟୋମେଟିକ୍ ସିଲେଇ ଅଟୋମେଟିକ୍ ସିଲେଇ ସିକା ମୁଁ ଛାଡ଼ିଯାଇଛି ଆଉ କଁ କଁ କହ ମୁଁ ବୁଝିପାରୁନି ଆଉ ସେଇଟା ଆଉ କେଉଁ ଦିନ ଯିବା ଭଞ୍ଜନଗର ସେଇଟା ଠିକ୍ କରିବା ଆଉ ଥରେ ଆଉ ହଁ ହଉ ଆଉ ସେ ଆମ ନାଇଁ ତ ଆଉ କହିଲା ଏତିକି ଥାଉ ଆଉ କ'ଣ କହିବୁ କି ରହିଲି